ହଁ ଏଇଟା ସନ୍ତୋଷି ହୋଟେଲ କି ହଁ ମୁଁ ଆପଣଙ୍କ ପାଖରୁ କିଛି ଖାଇବା ମଗେଇଥିଲି ଭାତ ଡାଲି ଚିକେନ ଭଜା ଏହା ମୋ ପାଖରେ ଠିକ ସମୟରେ ପହଞ୍ଚିଥିଲା ମୁଁ ଖାଇଲା ପରେ ଜାଣିଲି ଏହା ବହୁତ ସ୍ବାଦିଷ୍ଟ ଲାଗିଲା ଏବଂ ଠିକ ଟାଇମରେ ପହଞ୍ଚିଯାଇଥିବାରୁ ମୁଁ ସନ୍ତୋଷ ବ୍ୟକ୍ତ କଲି